କ'ଣ ଛୋଟ ପିଲା ଅଛି ହଁ କେତେ ଲେଖା ପଡ଼ିବ ନାଇଁ ନାଇଁ ଏତ ବେଶୀ କହୁଛନ୍ତି ଆପଣ ଅଲଗା ଜାଗାରେ ପଚାରିଲି କହୁଥିଲେ କ'ଣ ଚାଳିଶ ସପ୍ତାହ କହୁଥିଲା ଆପଣ କେତେଲେଖା ଦେଇ ପାରିବେ ମୁଁ ଗୋଟେ ନେଲେ ବେଶୀ ନେବି ଗୋଟେ ହଜାରେ ଦୁଇ ହଜାରେ ନେବି

ହଁ ମାଲକାନଗିରି

ଆପଣ ଗାଡ଼ି ଅଛି ଆପଣଙ୍କର

ଆ ସେ କେତେ କରିବ କୁହନ୍ତୁ ନାଇଁ କୁହନ୍ତୁ ଆପଣ

କିଛି ନାହିଁ କିଛି ନାହିଁ ସବୁ ହେଉଛି ଆପଣ ଦେଲେ କଣ ଅଧିକା ତୁମକୁ କହୁଛି

ମୋର ଥାଉ ନା ମୋ ଗାଡ଼ି ଅଛି ମୋ ଗାଡ଼ି ଘରେ ନାହିଁ ବର୍ତ୍ତମାନ ବାହାରେ ଅଛି ବୋଲି ଆପଣଙ୍କୁ କହୁଛି

ହଁ ଆଉ ଶୁଣନ୍ତୁ ଆଉ ଟଙ୍କା ପଠେଇ ଦେଲି ହେଲା

ଠିକ୍ ଠିକ୍ ଅଛି ମୁଁ ପରା ବେଶୀ କହିଲି ଆଗେ ପଠାନ୍ତୁ ଆଉ ବଡ଼ କୁକୁଡ଼ା ଅଛି ସେଇଟା କେତେ ପଡ଼ୁଛି

ସିଏ ସବୁ ଓଲଟା ପାଲଟା କହୁଛନ୍ତି ସବୁ

ହଉ ଦେଖନ୍ତୁ ଆପଣଙ୍କୁ ପୋଷାଇଲେ ଦେବେ ନହେଲେ ନାଇ ମୁଁ ଆନ୍ଧ୍ରାରୁ ମଗେଇବି ଆଉ ନହେଲେ ଆନ୍ଧ୍ରାରୁ ତ

ଓକେ ଓକେ ହ ହଉ ହଉ ଠିକ ଅଛି ହଉ ହଉ ମୁଇଁ ପଇସା ପଠୋଉଛି ହଉ